ମୋ ରାୟଗଡ଼ାରେ ପରିଚୟ ସୃଷ୍ଟି କରିଥିବା କିଛିଟା ଖେଳାଳୀଙ୍କର ନାମ ପି ନାରାୟଣ ରାଓ ସେ ଭଲିବଲ୍ରେ ଦୁଇ ହଜାର ଏଗାର ମସିହାରେ ନିଜର ନାମ ସୃଷ୍ଟି କରିଥିଲେ ତାପରେ କେ ଆମ ରତନ ଅମର ନାଥ ଭଲିବଲ୍ରେ ଦୁଇ ହଜାର ଏଗାରରେ ସେ ନିଜର ପରିଚୟ ସୃଷ୍ଟି କରିଛନ୍ତି ତା'ପରେ ଦେବାଶିସ୍ ବିଫୋରେ ସେ ମେନ୍ସ କବାଡ଼ିରେ ଦୁଇ ହଜାର ବାରରେ ନିଜର ପରିଚୟ ସୃଷ୍ଟି କରିଥିଲେ ଆଉ ତା'ପରେ ଜେ କେ ସୁନା ସେ କ୍ରିକେଟ୍ରେ ଦୁଇ ହଜାର ଏଗାରରେ ଓ ବାରରେ ନିଜର ପରିଚୟ ସୃଷ୍ଟି କରିଥିଲେ ତା'ପରେ ଏମ୍ କ୍ରାନ୍ତି କୁମାର ସେ କ୍ରିକେଟରେ ଦୁଇ ହଜାର ବାରରେ ନିଜର ପରିଚୟ ସୃଷ୍ଟି କରିଛନ୍ତି କେ ପ୍ରେମ କୁମାର ଭଲିବଲ୍ରେ ଦୁଇ ହଜାର ବାରରେ ସେ ନିଜର ପରିଚୟ ସୃଷ୍ଟି କରିଛନ୍ତି ତା'ପରେ ଖଜପତି ନାୟିକ ପନ୍ଦର ଶହ ମିଟର ଦୌଡ଼ରେ ସେ ନିଜର ପରିଚୟ ସୃଷ୍ଟି କରିଥିଲେ ଏମିତି ବହୁତ ଗୁଡ଼ାଏ ଖେଳାଳୀ ରାୟଗଡ଼ାରେ ନିଜ ନିଜର ଖେଳ ପାଇଁ ନିଜ ନିଜର କ୍ରୀଡ଼ା ପାଇଁ ସେ ବହୁତ ଗୁଡାଏ ପରିଶ୍ରମ କରି ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି ଯାହା ଦ୍ୱାରା ସେ ଆମ ରାୟଗଡ଼ା ଜିଲ୍ଲାରେ ମଧ୍ୟ ନାମ କରିପାରିଛନ୍ତି ସେ ଆମ ରାୟଗଡ଼ା ଜିଲ୍ଲାର ଭଲ ଖେଳାଳୀ ଭାବେ ପରିଚିତ ମଧ୍ୟ ହୋଇପାରିଛନ୍ତି